ଦ୍ଵିତୀୟ ଉତ୍ପାଦଟି ହେଲା ପଙ୍ଖା ପଙ୍ଖାଟି ମୁଁ ଉଷା କମ୍ପାନୀର ଆଣିଥିଲି ଯାହା ଏବେ ଆସ୍ତେ ଆସ୍ତେ ଧୀରେ ଧୀରେ ଖରାପ ହେବାକୁ ଲାଗୁଅଛି ପଙ୍ଖାଟି ବହୁତ କମ୍ ପବନ ଦେଉଛି ପଙ୍ଖା ପବନ ଗରମ ଲାଗୁଛି ପଙ୍ଖାଟି ବହୁତ ପବନ ଦେଉନାହିଁ ପଙ୍ଖାଟି ଆସ୍ତେ ଆସ୍ତେ ଖରାପ ହେବାକୁ ଲାଗିଲାଣି ଦ୍ଵିତୀୟ ଉତ୍ପାଦ ପଙ୍ଖାଟି ବହୁତ ନକାରାତ୍ମକ ଅନୁଭୂତି ଦେଉଅଛି ମୋତେ ତେଣୁ ପଙ୍ଖାଟି ବହୁତ ନକାରାତ୍ମକ ଅନୁଭୂତି ଦେଉଅଛି